ଆଜ୍ଞା ନମସ୍କାର୍ ମୁଇଁ ରାଧେଶ୍ୟାମ୍ କହୁଛେଁ କେରାସେରାରୁ କାଲି ଯେନ୍ ଭଡ଼ା କରିକି ଯାଇଥିଲି ସୋନପୁର୍ ଚିହ୍ନିପାରିଲେ ତ ହଁ ଆଜ୍ଞା ତମକୁ ସେ ବହୁତ୍ ଧନ୍ୟବାଦ୍ ମୋତେ ଏତେ ରାତିରେ ନେଇକି ମୋତେ ଠିକ୍ ସମୟରେ ପହଞ୍ଚାଇ ଦେଲେ ତମେ ନଥିଲେ ମୋର୍ ବହୁତଟି ଅସୁବିଧା ହେଇଥିଥା ହଁ ଆଜ୍ଞା ଧନ୍ୟବାଦ୍ ଏତେ ବର୍ଷାରେ ସେଇଟା ଫେର୍ ରାତିରେ ମୋତେ ଭଲ୍ ଭାବେ ନେଇକି ଠିକ୍ ଜାଗାରେ ପହଞ୍ଚାଇ ଦେଲେ ହଉ ଆଜ୍ଞା ରହୁଛେଁ ଧନ୍ୟବାଦ୍